ମୁଁ ମୋ ଘରେ ପାଞ୍ଚଶହ ଗାଈ ରଖୁଛି ଜର୍ସି ଗାଈ ରଖିଛି ଆଉ ଦେଶୀ ଗାଈ ଦେଶୀ ଗାଈ ବି ତିନିଟି ଅଛି କୁକୁଡ଼ା ବି କୁକୁଡ଼ା ବି ରଖୁଛି କୁକୁଡ଼ା ବି ଆଉ ମିନିମମ୍ ଶହେଟା ହବ ଦେଶୀ କୁକୁଡ଼ା ଦେଶୀ କୁକୁଡ଼ା ରଖୁଛି ଅଣ୍ଡା ଅଣ୍ଡା ବି ତିରିଶି ଚାଳିଶି ଟଙ୍କାରେ ଅଣ୍ଡା ବି ବିକ୍ରି କରେ କ୍ଷୀର ବି ନେଇକି ତିରିଶ ଲିଟର ତିରିଶ ଲିଟର କ୍ଷୀର ଦିଏ ସଂସ୍କୃତିରେ କ୍ଷୀର ଦିଅନ୍ତି ଆମେ ଗାଈ ବି ପ୍ରତିଦିନ ଆମେ ପ୍ରତିିଦିନ ଆମେ ଗାଈ ଦାନା ଦାନା ସକାଳ ଓଳି ଦାନା ଦିଅନ୍ତୁ ଦାନା ଦେଲା ପରେ ଆମର କ୍ଷୀର ବି ସଫସନ ବଜ ଘରେ ବି ଆମେ କ୍ଷୀର ଘ ଘର ପରିବାର ବି ଲୋକ ଘରେ ପିଇବାରେ ବଛନ୍ତି ଆମର ଗାଈ ରଖି ଆମେ ବହୁତ ଗାଇ କୁକୁଡ଼ା ରଖି ଆମେ ବହୁତ ବି ଖୁସି ଲାଗୁଛି ଆମକୁ